ଆମେ ଯଦି ଗୋଟେ ଛୋଟ କ୍ୟାବ୍ରେ ଯେମା ବୋଲେ ଚାର ଜଣ ଲୋକ୍ ଆଉ ତାକର ସାମାନ ଆଉ ତା ସେଇଟା କମ୍ଫର୍ଟେବୁଲ ହିସାବେ ବସିକି ଯାଇ ପାର୍ମା ଛୋଟ କାଟି କଲେଜ୍ ଚାର ଜଣ ଆଉ ସେନ ସାମାନ କିଣାକିଣି କରିକିରି ଯଦି ସାମାନ ସେ ଫେର ଧରିକିରି ଆସ୍ମା ବଲେ ସେ କ୍ୟାବ୍ରେ ଟିକେ ଅସୁବିଧା କେଁ ହେଲେ କିି କାର୍ର ସିଟ୍ ହେଲା ତିନି ଜଣ ବସ୍ବାଟା ପୟଆଡ଼େ ରାୟଗଡ଼ା ଜଣେ ଦୁଇ ଜଣ ରାୟଗଡ଼ା ଜଣେ ତିନ ଜଣ ହେମା ଚାରି ଜଣ ରହିକରି ଫିର୍ ସାମାନ ବଲେ ଏଇଟା ଅସୁବିଧା ଆର୍ କ୍ୟାବ୍ଟା ଆର୍ ଛଅ ଜଣ ଲୋକ୍ ଯଦି ଯିମା ଟି ବଡ଼ କାର୍ଟେ କର୍ମା ବଡ଼ ଗାଡ଼ିଟେ କରି କରି ଏନ୍ତା କମ୍ଫର୍ଟେବୁଲ ହିସାବେ ବସିକରି ତାକର ସାମାନ ମାନେ ସବୁ ରହିକରି ଯେଇ ହେବା ଆଉ ଗୋଟେ କଥା ହଉଛେ ଯଦି ଛୋଟ ଛୋଟ କାର୍ କର୍ମା ବଲେ ପଇସା ଟିକେ କମ୍ ନେବେ ବଡ଼ ଗାଡ଼ି ଗଲେ ଟିକେ ପଇସା ଅଧିକା ଲାଗ୍ବା ଆରୁ ମୋରି ମୋରି ହିସବେ ଛଅ ଜଣ କଲେ ଟିକେ ବଡ଼ ଗାଡ଼ିଟେ କଲେ ତାଙ୍କର ସାମାନ ଲଦି କରି ନେବାର୍ ଖେବାର୍ ତା'ପରେ ସେନୁ ସେନୁ ଫେନୁ କିଣାକଣି କରିକରି ଆସ୍ବାଟା ଅସୁବିଧା ନି ହୁଏ ଆ କମ୍ଫର୍ଟେବୁଲରେ ବସି ହେବା ସେଇଟା ଯଦି ଛୋଟ୍ କାର୍ ଟେ କରିକରି ଗଲା ମାନେ ପୁରା କୁୁଚି ହେଇକ ଯିବାର ପଡ଼୍ବା ଯେନ୍ଟାକି ଆସଲାବେଳେ ମନେ ପ୍ରୋବ୍ଲେମ ହବା ଦୁର୍ଘଟଣାଗ୍ରସ୍ତ ବି ହେଇପାରେ ଆରୁ ଗୋଟେ ଇସୁ ମାନେ ବି ଆ ଯେନ୍ଟାକି ଜାକି କୁଚି ହେଇକରି ବସ୍ବା ପଡ଼୍ବା ଆରୁ ମୋର୍ ହିସାବରେ ଚାରି ଜଣ ଲୋକ ଯଦି ଯିବାର୍ ଅଛେ ମେ ଛୋଟ କାର୍ ଟେ କର୍ବାର୍ କଥା କାର୍ରେ ଠିକ୍ ହିସାବରେ ସାମାନ ନେଇକରି ବସିକରି କରି ଆସିପାର୍ମା ଯେନ୍ଟା ଆଉ ଭଲ୍ ବି କମ୍ଫର୍ଟେବଲ୍ ହିସାବରେ ଯାଇକିରି ଆସି ହେବା କିଛି ଡ୍ରାଇଭରକେ ବି କିଛି ପ୍ରୋବ୍ଲେମ୍ ନେଇ ହଏ ଆଉ ଯେତେ ବସ୍ବେ ତାଙ୍କୁ ବି କିଛି ପ୍ରୋବ୍ଲେମ ନି ହଏ ଆଉ ଯଦି ଛଅ ଜଣଙ୍କ ନାହିଁ ନାମା ଗାଡ଼ି ବଲେ ତା'ର ବଡ଼ା ଟି ପଡ଼୍ବା ଭଲସେ ଆରାମସରେ ବସିକିରି ଯାଇକିରି ଆସିପାର୍ବା